ପ୍ରଥମେ ଷ୍ଟାମ୍ପ ଆଉ ମୁଦ୍ରା ପଥର ହେରିକା ଯେଉଁ ମାନେ ଆଣିବା ପାଇଁକି ରଖିବାପାଇଁ ଇଚ୍ଛା ହେଉନଥିଲା ଏଗୁଡ଼ା ରଖିକି କଣ କରିବି ଖାଲି ବାଜେ ଜିନିଷ ପୁରୁଣା ଜିନିଷଗୁରା କିଛି କେଉଁଥିରେ କାମରେ ଲାଗିବନି ଘରେ ରଖିଲେ ମାଁ ଗେରେ ଗେରେ ହେବ କ'ଣ ଦରକାର କାହିଁକି ଏ'ଟା ରଖିବି ପଛରେ ଯେତେବେଳେ ମୁଁ ବହୁତ ଦିନ ପରେ ଜାଣିଲି ଏବେ ଯେତେବେଳେ ଜାଣିଲି ତ ଏହି ଜିନିଷରେ ସରକାର ବହୁତ ଇନାମ ଦେଉଛି ବହୁତ ଲାଭ ବି ମିଳୁଛି ବହୁତ ଜିନିଷ ମାନେ ଏହି ଏହି ଜିନିଷରେ ବହୁତ ଫାଇଦା ଅଛି ତ' କ'ଣ କରିବି ସେତେବେଳେ ତ ମୁଁ ରଖିପାରିଲିନି ଯେହେତୁ ମୁଁ ମୁର୍ଖ ରଖିପାରିଲିନି ଆଉ ଛାଡ଼ ଭାଗ୍ୟରେ ତ ନାହିଁ ତ କଣ କରିବି ରଖି ତ ପାରିଲିନି ଏବେ ମୁଁ ଲାଗି ପଡ଼ିଛି ଦେଖିବା ଯଦି ମିଳିବ ଷ୍ଟାମ୍ପ ଫାମ୍ପ ମୁଦ୍ରା ଫୁଦ୍ରା କ'ଣ ଯଦି ମିଳିଲା ତାହେଲେ ରଖିବା ପାଇଁ ଚେଷ୍ଟା କରିବି ଆଉ